ବର୍ଷରେ ବାରଟା ମାସ ଅଛି ଏବଂ ସେ ଛଅଟି ଋତୁ ଅଛି ସେଇ ଛଅଟି ଋତୁ ମଧ୍ୟରୁ ଆମେ ତିନୋଟି ଋତୁ ଉପଭୋଗ କରିଥାଉ ଯେମିତିକି ଖରା ବର୍ଷା ଆଉ ଶୀତ ଖରା ମାସର ମେରିଟ୍ ହେଉଛି ଯେମିତି ଆମେ ସମସ୍ତେ ମିଶିକି ପୁରା ରାସ୍ତା ପରିଷ୍କାର ହୋଇଥିବ ସମସ୍ତେ ବୁଲିବାକୁ ଯାଆନ୍ତି ଆଉ ସକାଳୁ ସକାଳୁ ସମସ୍ତେ ଏକ୍ସରସାଇଜ ସମସ୍ତେ କରିଥା'ନ୍ତି ଆଉ ଯେମିତିକି ବର୍ଷା ଋତୁ ବର୍ଷାଋତୁରେ ଡିମେରିଟ୍ ଯେମିତିକି ରାସ୍ତା ପରିଷ୍କାର ହୋଇନଥାଏ କାଦୁଅ ସବୁ ଆଡ଼େ ହୋଇଥାଏ ତ କି ବର୍ଷା ହେଲେ ଆମେ ଘରୁ ବାହାରି ପାରୁ ନଥାଉ ତ ସେଇ ଦୁଇ ଭିତରେ ମେରିଟ୍ ଡିମେରିଟ୍ ସେ'ଟା ଚାଲିଚି ଆଉ ମେରିଟ୍ ହେଉଛି ବର୍ଷା ହେଲେ ମଧ୍ୟ ବହୁତ ଖୁସି ଲାଗିଥାଏ ଆମକୁ ଆଉ ବହୁତ ଯେମିତି ବର୍ଷାରେ ପକୋଡ଼ି ବନାଇକି ଖାଇବା ପାଇଁ ବହୁତ ଖୁସି ଲାଗିଥାଏ ତା'ପରେ ଶୀତ ଶୀତରେ ମଧ୍ୟ କମଳ ଘୋଡ଼େଇକି କି ନିଆଁ ପାଖରେ ବସିବା ପାଇଁ ବହୁତ ଭଲ ଲାଗେ କି ଗରମ ଗରମ ଚା' ପିଇବା ପାଇଁ ବହୁତ ଭଲ ଲାଗେ